ମୁଁ ବହୁତ ପିଲାବେଳୁ ରୋଷେଇ କଲିଣି ଆଉ ରୋଷେଇ କରିବା ମୋତେ ବହୁତ ଭଲ ଲାଗେ ତ ମୁଁ ଆରିସା ପିଠା ଖାଇବା ପାଇଁ ମୋର ବହୁତ ଇଛା ଥିଲା ଆଉ ଆରିସା ପିଠା ବନେଇ ମୁଁ ଜାଣିନି ଆଉ ମୋ ବୋଉ ଠାରୁ ଆରିସା ପିଠା ମୁଁ ଯେବେ ବନେଇ କରିବା ଶିଖିଲି ତ ସେଥର କିଛି ଭଲ ହେଲାନି ଆଉ ଦ୍ୱିତୀୟ ଥର ଯେବେ କଲି ସେଇଟା ଭଲ ଭାବରେ ହେଲା ଆଉ ଆମେ ସମସ୍ତେ ଆରିସା ପିଠା ବନେଇକି ଖାଇଲୁ ଖାଇ ସାରିଲା ପରେ ଭଲ ହେଲା ଯେମିତି ସମସ୍ତେ କହିଲେ ଭଲ ଲାଗୁଛି ଆଉ ଭଲ ଲାଗିବା ପରେ ସମସ୍ତେ ଲୋକ ମାନେ କହିଲେ ତୁ ଭଲରେ ବନେଇ ଜାଣିଛୁ ଆରିସା ପିଠା ଆଉ ଆମର ଆସେ ବନେଇ ଦେବୁ କହିଲେ ମୁଁ ତାଙ୍କ ମାନଙ୍କ ଘରକୁ ଯାଇ ଆରିସା ପିଠା ବନାଏ ଆଉ ସେମାନେ ବି ଆରିସା ପିଠା ବନାଇଲେ ଖାଇଲେ ସେମାନେ ବି ଭଲ ଲାଗୁଛି ବୋଲି କହନ୍ତି ଆଉ ଭଲରେ ଆଉ ଥରେ ବି ବନେଇବା ପାଇଁ ସେମାନେ ମୋତେ କୁହନ୍ତି ଆଉ ଆରିସା ପିଠା ବନେଇବାରେ ମୋତେ ବହୁତ ଭଲ ଲାଗୁଛି ସେଇଥି ପାଇଁ ମୁଁ ମୋ ବୋଉ ଠାରୁ ପ୍ରେରଣା ପାଇ ମୁଁ ସମସ୍ତଙ୍କୁ ଯାଇ ଆରିସା ପିଠା ବନେଇ ଦେଉଛି